ମୁଇଁ ମୋର ବଗିଚା ଅଛେ ବଗିଚାରେ ମୁଇଁ ବହୁତ ଗଛ ବଗିଚାମାନେ ଲଗେଇଛେଁ ବହୁତ ଫୁଲ ଫଲ ବଗିଚା ସେଥିରେ ବହୁତ ଆମଦାନୀ ମୁଇଁ କର୍ସି ଫଲ ଗୁଡ଼ାକ ଯେତି ଫଲ୍ସି ମୁଇଁ ଗୁଟେ ବେପାରୀକି ଦେସିଁ ବଜାର ବି ନେସିଁ ସେ ବେପାରୀ ମୋର ଘରକେ ଆସିକିରି ଫଲ ନେଇକିରି ଯାଏସି ପଇସା ପତ୍ରରେ ଦେସି ସେତି ମୁଇଁ ମୋର୍ ପରିବାରକେ ପରିପୋଷଣ କର୍ସି ଆଉ ବଜାରକେ ବି ନେଇକିରି ମୁଇଁ ବିକ୍ରୟ କର୍ସି ଫୁଲ ବି ବିକ୍ରୟ କରି ମୁଇଁ ବି ପରିବାର ପୋଷଣ କରିଚେଁ ଫଲ ମନେ ବହୁତ ଫଲ ମେ ମୁଇଁ ଚାଷ କରିଚେଁ ସେ ଫଲ ମନେ ନିଜେ ଆମର ପରିବାର ବି ହେଇକିରି ଆମେ ସନ୍ତୋଷ ହେସୁଁ ଆଉ ସେ ଫଲ ବିକ୍ରି କରିକିରି ଆମେ ପରିବାର ଚଲଉଛୁଁ